ହଁ ହଁ ହଁ କୁହନ୍ତୁ ହଁ ସବୁ ବିକୁଛି ଆଉ କଣ ଦରକାର ଥିଲା ଆମ ଦୋକାନରେ ସବୁ ଭଲ ଜିନିଷ ଅଛି କମ୍ ରେଟ୍ରେ ଦିଆହେଉଛି ଆସ ନେବ ହଁ ଆସ ଆସ ନେବ ଆମର ଭଲ ଜିନିଷ କମ୍ ରେଟ୍ରେ ଦିଆହେଉଛି ସବୁ ଜିନିଷ ବ୍ୟବହାର କରାହେଉଛି ହଁ ହଁ

ହଁ ହଁ ହଁ ହଁ ହଁ ସବୁ ସବୁ ଜିନିଷ ରଖାହୋଇଛି

ହଁ ହଁ ଲିପ୍ଷ୍ଟିକ୍ ଶହେ କୋଡ଼ିଏ ଅଛି ଲିପ୍ଷ୍ଟିକ୍ ଶହେକୋଡ଼ିଏ ଅଛି ଶହେ ତିରିଶି ଅଛି କେଉଁଟା ନେବ ହଁ ହଁ ହଉ ଆଉ ହଁ କଣ ନେଉନ ସବୁ ସବୁ ଜିନିଷ ରଖାହୋଇଛି ହଉ ଠିକ୍ ଅଛି ଆଉ କାହାକୁ କାହାକୁ ଧରିକିଆସ ହେଲେ ନେବେ ତମ ସାଇପଡ଼ିଶାର ହଁ ହଁ ହଉ ନିଅ ହଉ ନିଅ ଆସି ହଁ ହଁ ହଁ ସବୁ ଭଲ ସାମାନ ଏକା ଆମର କମ୍ ପଇସାରେ ଦିଆହେଉଛି ଭଲ ସାମାନ ଆଉ ନିଅ ନେଇକି ସବୁଦେଖ ବ୍ୟବହାର କର ବ୍ୟବହାର କଲେ ତମେ ଜାଣିବନିକି ହଁ ହେଉ ଠିକ୍ ଅଛି ତମେ ଆସ ନିଅ ମୁଁ ସବୁ ପ୍ୟାକିଙ୍ଗ୍ କରିଦେଉଛି ତମେ ନେଇକି ବ୍ୟବହାର କରିବ ହଁ ବ୍ୟବହାର କଲେ ତମେ ହଁ ହଁ ହଁ ହଁ ହଉ ସବୁଜିନିଷ ପକେଇଦେଇଛି ସବୁରୁ ଗୋଟେ ଗୋଟେ ସବୁରୁ ପକେଇଦେଇଛି ନେଇକି ବ୍ୟବହାର କର କେନ୍ତି ଦେଖିବ ଭଲ ନା ଭଳିଆ ହଁ ହଁ କାଲିକି ହଁ ହଁ ହଁ ହଉ ହଉ ହଁ ହଉ ହଁ ହଁ ହଁ ହଁ ହଁ ହଉ ସବୁ ମୁଁ ପ୍ୟାକିଙ୍ଗ୍ କରିଦେଉଛି ହଁ ହଁ ହଉ ଠିକ୍ ଅଛି